ହ୍ୟାଲୋ ହଁ ତପସ୍ୟା ଟେଲର୍ରୁ କହୁଥିଲେ କି ହଁ ମୋର ଗୋଟେ କୁର୍ତ୍ତି ସିଲେଇବାର ଥିଲା ତ ସେଥିପାଇଁ କେତେ କ'ଣ ରେଟ୍ କ'ଣ ଜାଣିବାକୁ

ନାହିଁ କପଡ଼ା ମୁଁ ନେଇକି ଆସିବି ଖାଲି ରେଟ୍ଟା କୁହନ୍ତୁ କେତେ କ'ଣ ଲାଗିବ ହଁ ହଁ ଆଉ କ'ଣ ମାନେ ସବୁ ଦିନ ଦୋକାନ ଖୋଲା ହେଉଛି ନା ବନ୍ଦ ରହୁଛି ହଁ କେତେଟାରୁ କେତେଟା ଦୋକାନ ଖୋଲା ରହୁଛି ଦିନ ବେଳେ ବି ଖୋଲା ରହୁଛି ଖରାରେ

ହଁ ଦିନ ବେଳେ ବି ଖୋଲା ରହୁଛି କି ହଁ ହଁ ମୋର ଗୋଟେ ଡିଜାଇନ୍ କରିବାର ଥିଲା ତ

ହଁ ହଁ ହଁ ଡିଜାଇନ୍ କରିବାର୍ ଥିଲା ତ ସାଇଡ଼୍ ଡିଜାଇନ୍ କରିବାର୍ ଥିଲା ଆହୁରି ନେକ୍ ଡିଜାଇନ୍ କରିବାର ଥିଲା ତ ଆଉ ବ୍ୟାକ୍ ସାଇଡ଼୍ ପଟେ ଡିଜାଇନ୍ ପାଇଁ ଅଲଗା ପଇସା ନେଉଛନ୍ତି କେତେଦିନ ଭିତରେ ମିଳିବ ହଁ ହଁ କାହିଁକିନା ଭାଇର ବାହାଘର ଅଛି ତ ଅର୍ଜେଣ୍ଟ ଦରକାର ଅଛି ତ ସେଥିପାଇଁକା କହୁଥିଲି ଆଉ ହଁ ହଁ ଆଉ କ'ଣ କ'ଣ ଡିଜାଇନ୍ ହୋଇପାରିବ କି ମ୍ୟାଡ଼ାମ୍ ହଁ ହଁ କ'ଣ କ'ଣ ଡିଜାଇନ୍ ଅଛି ଟିକେ କୁହନ୍ତୁ ଏବେ କ'ଣ କ'ଣ ନ୍ୟୁ ଡିଜାଇନ୍ ଆସିଛି ପଛପଟକୁ ଘୁଙ୍ଗୁର ଲଗାଇବାକୁ କେତେ ନେବ ହଁ ହଁ ହଁ ଭଲ ଦେଖାଯିବ ତ ହଁ ହଁ ସେଥିପାଇଁ ତ ଆପଣଙ୍କ ପାଖକୁ ସିଲେଇବାକୁ ଆଣିବି ଭାବୁଥିଲି ଆଉ ହଁ ହଁ ନାଇଁ ମୋ ସାଙ୍ଗମାନେ ବି ଆସିଥିଲେ ତ ଆପଣଙ୍କ ପାଖକୁ ସିଲେଇବାକୁ ସେଥିପାଇଁ ସେମାନେ କହୁଥିଲେ ଭଲ ସିଲେଇ କରନ୍ତି ବୋଲିକି ତ ହଁ ମୁଁ କାଲି କେତବେଳେ ଆପଣ ଫ୍ରି ରହୁଛନ୍ତି କି ହଁ ଦୁଇଟା କପଡ଼ା ନେଇକି ଯିବି ଅଲଗା ଅଲଗା ସାର୍ଟ ସିଲାଯିବ ହେଲା କି ହଁ ଗୋଟେଥିରେ ହ୍ୟାଣ୍ଡ୍ରେ ସେ ଯେଉଁ ଝୁମ୍କା ଲଗାଇଦେବେ ଆଉ ଗୋଟେଠି ବ୍ୟାକ୍ ସାଇଡ଼୍ ଝୁମ୍କା ଲଗାଇକି କଟିଂ କରିଦେବେ ହଁ ପଛ ପଟେ ୟୁ କଟିଂ କରିଦେବେ ହଁ ଆହୁରି ସେ ଯେଉଁ ହାତରେ ଯେଉଁ ସେପଟେ ଝୁମ୍କା ଲଗାଇଦେବେ ଆହୁରି ହାଫ୍ କଟ୍ କରିଦେବେ ଆଉ ହଁ ହଁ ମ୍ୟାମ୍ ଠିକ୍ ଅଛି ଆଉ ଟିକେ ରେଟ୍ କମାନ୍ତୁ ଆପଣ ଭଲ ସିଲାଇ କରୁଛନ୍ତି ବୋଲି ଆପଣଙ୍କ ପାଖକୁ ନେଇକି ଯିବି କହୁଛନ୍ତି ଏତେ ରେଟ୍ କହୁଚନ୍ତି ରେଟ୍ ଟିକେ କମାନ୍ତୁ ହଁ ହଉ ଠିକ୍ ଅଛି ମ୍ୟାଡ଼ାମ୍ ତ ମୁଁ କାଲି ଯାଉଛି ଆଉ